ନମସ୍କାର କୁହନ୍ତୁ ଆପଣଙ୍କୁ କ'ଣ ହେଲ୍ପ ଦରକାର

ହେଲ୍ଥ୍ କାର୍ଡ଼ କ'ଣ ଚାହିଁବାକୁ ଆପଣ କ'ଣ ଜାଣିବାକୁ ଚାହଁନ୍ତି କୁହନ୍ତୁ ହଁ ହସ୍ପିଟାଲ୍କୁ ଆସିଲେ ତ ପେସେଣ୍ଟର ନାରେ କଟିବ ଯେତ୍କି ତା'ର ଖର୍ଚ୍ଚ ହବ ସେଇ ହିସାବରେ ହେଲ୍ଥ କାର୍ଡ଼ରୁ ପଇସା କଟିବ ଆଉ କ'ଣ କ'ଣ ଜାଣିବାକୁ ଚାହାନ୍ତି ତା ବିଷୟରେ କୁହନ୍ତୁ ଆଜ୍ଞା ଆପଣ ଆଗ ଆସିବେ ଡକ୍ଟରଙ୍କ ସହ କରିବା ପାଇଁ ଆଗ ଆପଣ ଯଦି ଆପଣଙ୍କ ପେସେଣ୍ଟ ସିରିୟସ୍ ଅଛି ତ ଆସିକି ଆଗ କଥା ଲାଗିବା ପାଇଁ ପଡ଼ିବ ଆଉ ଯଦି ଆପଣଙ୍କ ପେସେଣ୍ଟ ଯଦି ସିରିୟସ୍ ନାହିଁ ତାହେଲେ ଆପଣ ଆସିକି ଆମର ରିସେପସନ୍ରେ ଟିକେଟଟେ କାଟିବା ପାଇଁ ପଡ଼ିବ ଯେଉଁଥିରେ କିି ଆପଣ ଡକ୍ଟରଙ୍କ ସହ ମରାମତି କରିପାରେ ତାଙ୍କ ସହ କଥା ଲାଗିପାରିବେ ଏବଂ ଯଦି ପେସେଣ୍ଟ ଧରିନିଅ ତୁମର ସିରିୟସ୍ ଅଛନ୍ତି ତାହେଲେ ଆଣିକି ସହ କଥା ହେବ ତାପରେ ଆପଣଙ୍କ ଆଧାର କାର୍ଡ଼ ହେଲ୍ଥ କାର୍ଡ଼ ଆଉ ଫୋନ୍ ଏମତି ଡକ୍ୟୁମେଣ୍ଟ ଅଛି ସବୁ ଆପଣ ଦେବାକୁ ପଡ଼ିବ ତାପରେ ଯାଇକି ଏମର୍ଜେନ୍ସିରେ ଭର୍ତ୍ତି କରିବେ ଫାଷ୍ଟ ତାପରେ ଯାଇକି ଟ୍ରିଟମେଣ୍ଟ ଆରମ୍ଭ କରିବେ ଡକ୍ଟର ଆସିକି ଆପଣଙ୍କ ପେସେଣ୍ଟକୁ ଦେଖିବେ ତାପରେ ଯେତିକି ଯାହା ଦରକାର ହବ ମେଡ଼ିସିନ ପତର ଇଞ୍ଜେକ୍ସନ୍ ଯାହା ବି ଚାର୍ଜ ହବ ସେଇ ହିସାବରେ ଆପଣଙ୍କ ହେଲ୍ଥ କାର୍ଡ଼ରୁ ପଇସା କଟିବ ଯଦି ବି ଆପଣ ହେଲ୍ଥ କାର୍ଡ଼ରୁ କେତେ କ'ଣ ପଇସା କଟୁଛି ଜାଣିବାକୁ ଚାହୁଁଛ ତାହେଲେ ବିଲ୍ ଆକାଉଣ୍ଟକୁ ଯାଇକି ଆପଣଙ୍କ ପେସେଣ୍ଟ ନା କହିଲେ ଆପଣଙ୍କ ହେଲ୍ଥ କାର୍ଡ଼ ଆଉ କି ଆଧାର କାର୍ଡ଼ ଧରିକି ଗଲେ ଆପଣଙ୍କୁ ସବୁ କହିଦେବେ ନିଜେ ହେଲ୍ଥ କାର୍ଡ଼ ବିଷୟରୁ କେତେ କ'ଣ ପଇସା କଟିଛି ମେଡ଼ିସିନ ପଚାରେଲେ ଆଉ ଆପଣଙ୍କ ଇଞ୍ଜେକ୍ସନ୍ ଯେତିକି କଟିଛି ତାହା ଆପଣଙ୍କୁ କହିଦେବେ ଆଉ କ'ଣ ଜାଣିବାକୁ ଚାହାନ୍ତି କୁହନ୍ତୁ ହଁ ଆପଣ ଯଦି ହେଲ୍ଥ କାର୍ଡ଼ରୁ ଯେତିକି ମେଡ଼ିସିନ୍ ଯଦି ମେଡ଼ିସିନ୍ ଷ୍ଟୋରରେ ଯେତିକି ମେଡ଼ିସିନ ଥିବ ସେ ମେଡ଼ିସିନ ସବୁ ମିଳିବ ନହେଲେ ବାହାରକୁ ଆପଣଙ୍କୁ ଆଣିବାକୁ ପଡ଼ିବ ହଁ ଯ ଷ୍ଟୋରରେ ଯେତିକି ଯେତିକି ବି ଶୁଣନ୍ତୁ ଆପଣଙ୍କ ପେସେଣ୍ଟକୁ ଯେତିକି ମେଡ଼ିସିନ୍ ଇଞ୍ଜେକ୍ସନ୍ ଲାଗିବ ତାହା ଯଦି ଷ୍ଟୋରରେ ଥିବ ହସ୍ପିଟାଲ୍ ଭିତରେ ଯଦି ମିଳିବ ତାହେଲେ ସେଇଟା ଆପଣଙ୍କୁ ଦିଆଯିବ ଯଦି ଯେଉଁ ମେଡ଼ିସିନ୍ ନଥିବ ସେଇଟା ଆପଣଙ୍କୁ ବାହାରରୁ ଆଣିବାକୁ ପଡ଼ିବ ନଚେତ ସେଇଟା ଆମେ ମଗାଇଦବୁ